ହଁ ଭାଇ ମୋତେ ବିଲାତି ଆଉ ବାଇଗଣ ନେବାର ଥିଲା ତୁମ ଠାରୁ କ୍ୱାଣ୍ଟିଟି କଥା ଛାଡ଼ନ୍ତୁ ଆଗ କୁହନ୍ତୁ ରେଟ୍ କେତେ କ'ଣ ଅଛି ସେହି ହିସାବରେ ନେବା ଆଉ ଆଜ୍ଞା ଦେଖନ୍ତୁ ଆମେ ଡିଲର୍ ଲୋକ ଗାଡ଼ି ଫାଡ଼ି କରିକି ନେବୁ ଏତେ ଚିନ୍ତା ଅଛି ପୁଣି ଗାଡ଼ି ଭଡ଼ା ଅଛି ଗୋଟେ ଠିକ୍ ରେଟ୍ କୁହନ୍ତୁ ଅଳ୍ପ ବହୁତ ଭାରି ଯେ ଗୋଟେ ରେଟ୍ କୁହନ୍ତୁ ଯେମିତିରେ କି ଗୋଟେ ଶସ୍ତା ପ୍ରାଇସ୍ରେ ନେଇ ହେବ କୋବି କେତେ ଅଛି ଆଚ୍ଛା କହିଲେ ଗୋଟା କୋବି ନଅ ଟଙ୍କା ହଉ କୁଇଣ୍ଟାଲ ଦିଅ ସେଇଟା କୋବିରୁ କୋବି ବସ୍ତା ଗୋଟେ ଆଉ ଆଳୁ ଆଳୁ କେତେ ରଖିଛନ୍ତି

ଆଉ ଆଉ ଗୋଟେ ବିଲାତି ରେଟ୍ ଟିକେ କୁହନ୍ତୁ କେତେ କ'ଣ ରଖିଛନ୍ତି ବିଲାତି କିଲୋ କେତେ ନେଉଛନ୍ତି ଦେଖନ୍ତୁ ଶହେ ଟଙ୍କା ହେଇପାରିବନି ଯଦି ଚାଳିଶ କହିବେ ତ ନେବି ମୁଁ ତିନି କୁଇଣ୍ଟାଲ ନେଇଥାନ୍ତି ଚାଳିଶରେ ଯଦି କହିବେ ତ ମୁଁ ନେବି ତିନି କୁଇଣ୍ଟାଲ ହେଲେ ଗୋଟେ ରେଟ୍ କରନ୍ତୁ ପଚାଶ କି ଷାଠିଏ ଧରନ୍ତୁ ପଚାଶ ଧରନ୍ତୁ ନ ହେଲେ ଦେଖନ୍ତୁ ସତୁରୀ କହିଲେ କିଛି ନାହିଁ କି ଗାଡ଼ି ଭଡ଼ା ଟିକେ ଅଛି ମୁଁ ପୁଣି ଆପଣଙ୍କଠୁ କୋବି ନେଉଛି ଆଳୁ ନେଉଛି ଆଉ ଏଇ ଯେଉଁ ଋତୁ ଆପଣ ଜାଣିଛନ୍ତି ବିଲାତି ସେମିତିରେ କେହି ନେଉନାହାଁନ୍ତି ଆଉ ମୁଁ ଯାହା ନେଉଛି ଏଇଠୁ ଲୋକଙ୍କୁ ସେମିତିରେ ବି ବହୁତ ଚିହ୍ନା ପରିଚୟ ଅଛନ୍ତି ବୋଲି ଆସି ନେଉଛନ୍ତି ନ ହେଲେ ବି କେହି ନିଅନ୍ତିନି ସେ ବିଲାତି କ'ଣ ହେବ ଲାଷ୍ଟରେ ରହି ରହି ପଚିବ ତ ଭାଇ ଗୋଟେ ଗୋଟେ ଡିଲ୍ କର ଗୋଟେ କ'ଣ ଗୋଟେ କର କାହିଁକି ନା ଗାଡ଼ି ଭଡ଼ା ବି ଅଛି ତା'ସାଙ୍ଗରେ ମୁଁ ପୁଣି ଆଉ ବି ଜିନିଷ ନେଉଛି ସାଙ୍ଗରେ ଠିକ୍ ଅଛି ମୁଁ ନେଇ ଯିବି